ଶାଢ଼ୀ ଆମର ବହୁତ ବଢ଼ିଆ ମୋର ପ୍ରିୟ ଶାଢ଼ୀ ମୋର କେତେ ପ୍ରକାର ଶାଢ଼ୀ ଅଛି ସମ୍ବଲପୁରୀ ଶାଢ଼ୀ ଅଛି ପାଟ ଅଛି ସିଲ୍କ ଶାଢ଼ୀ ଅଛି ଶାଢ଼ୀ ଅଛି ଆଉ କଟନ୍ ଲୁଗା ମଧ୍ୟ ଅଛି ମୋତେ କିନ୍ତୁ କଟନ୍ ଲୁଗା ଟିକେ ଅଧିକ ପସନ୍ଦ ଆଉ ପର୍ବପର୍ବାଣିରେ ସବୁ ଶାଢ଼ୀ କିଣି କରି ପିନ୍ଧୁଛି ଆଉ ମୋତେ ବେଶୀ ଖସଡ଼ା ଶାଢ଼ୀ ପସନ୍ଦ ଲାଗୁନି ମୋତେ ପୁରା ମାନେ ଲୁଗାଟା ପିନ୍ଧିଲେ ଗୋଟେ ନ ଖସିଲା ଭଳିଆ ଲୁଗାଟା ଭଲ ଲାଗୁଛି ଆଉ ପୂଜା ପର୍ବରେ ପ୍ରତ୍ୟେକ ପୂଜାରେ ଗୋଟେ ଗୋଟେ ଶାଢ଼ୀ ମିଶାଉଛି ଆଉ ଶାଢ଼ୀ ତ ଆମର ଗଞ୍ଜାମରେ ଶାଢ଼ୀ ହେଉଛି ପ୍ରସିଦ୍ଧ ଶାଢ଼ୀ ହେଲେ ପିନ୍ଧିବା ପାଇଁ ବହୁତ ଖୁସି ଲାଗୁଛି ଶାଢ଼ୀ ଆମର ଗଞ୍ଜାମରେ ହେଲେ ମଧ୍ୟ ଶାଢ଼ୀ ପ୍ରସିଦ୍ଧ ପୁରା ଆଉ ସବୁବେଳେ ମୋର ପ୍ରତ୍ୟେକ ପୂଜାର ଶାଢ଼ୀ ଗୋଟେ ଗୋଟେ ନୂଆରେ ମୁଁ ମିଶାଇ ଆଉ ପାଟ ମଧ୍ୟ ଅଛି ତିନି ଚାରିଟା ଖଣ୍ଡେ ପାଟ ଆଉ କଟନ୍ ଲୁଗା ହେଲା ମୋର ଅଧିକ ସମୟରେ କଟନ୍ ଲୁଗା ମୋତେ ଭଲ ଆଉ ଶାଢ଼ୀ ମଧ୍ୟ ପିନ୍ଧୁଛି ଆଉ ଶାଢ଼ୀଟା ଏମ୍ବରୋଡ଼ରି ଶାଢ଼ୀ ଏଇ ଯୋଉ ମୋତି ବସା ଶାଢ଼ୀ ଗୁଡ଼ା ମୋତେ ମୋତି ବସା ଶାଢ଼ୀ ପସନ୍ଦ ନାହିଁ ଏମ୍ବରୋଡ଼ରି ଶାଢ଼ୀ ଟିକେ ଭଲ ଲାଗେ ସମ୍ବଲପୁରୀ ଲୁଗା ସମ୍ବଲପୁରୀ ଲୁଗା ତ ପିନ୍ଧିଲେ ବହୁତ ମାନେ ପିନ୍ଧିଲେ ବଢ଼ିଆ ଲାଗୁଛି ଶାଢ଼ୀଟା ପିନ୍ଧୁଥିଲେ ଦିନ ରାତି ଚବିଶ ଘଣ୍ଟା ପିନ୍ଧି ହେବ ସିଲ୍କ ଶାଢ଼ୀ ଗୁଡ଼ା କ'ଣ ଗରମ ଦିନେ ପିନ୍ଧି ହେବନି ଆଉ କଟନ୍ ଶାଢ଼ୀ ଗୁଡ଼ା ପିନ୍ଧିଲେ ଯାହାହେଲେ ଖରା ଦିନେ କଟନ୍ ଶାଢ଼ୀ କଟନ୍ ଲୁଗା ଏସବୁ ପିନ୍ଧିଲେ ଭଲ ଲାଗୁଛି କଟନ୍ର ଆଉ ଆଉ ସିଲ୍କ ଶାଢ଼ୀ ଗୁଡ଼ା ପାଟ ଗୁଡ଼ା କ'ଣ ପୂଜା ପର୍ବ ପାର୍ଟି ଫଙ୍କସନ୍ ଏସବୁ ଗୁଡ଼ାକ ଯିବା ଆସିଲେ ଏସବୁ ଜିନିଷ ପିନ୍ଧିବା କଥା ଆଉ